ଭାରତ ସାଂସ୍କୃତିକ ପରମ୍ପରା ପରିପୂର୍ଣ୍ଣ ଦେଶ ଆମ ଦେଶରେ ଅନେକ ପ୍ରକାରର ସାଂସ୍କୃତିକ ପରମ୍ପରା ପ୍ରଚଳିତ ଅଛି ଏବଂ ଆମ ଦେଶର ଲୋକମାନେ ବହୁତ ଈଶ୍ୱର ବିଶ୍ୱାସୀ ଆମ ଦେଶରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ପର୍ବପର୍ବାଣିଗୁଡ଼ିକ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଏ ଯେମିତିକି ଦୁର୍ଗା ପୂଜା କାଳୀପୂଜା ରଥଯାତ୍ରା ନୂଆଖାଇ ଇତ୍ୟାଦି ଏହି ଏହି ଯାନିଯାତ୍ରା ମାନଙ୍କରେ ଲୋକମାନେ ଖୁବ ଉତ୍ସାହର ସହିତ ପାଳନ କରିଥାନ୍ତି ପୁଣି ବିଭିନ୍ନ କୃଷି ଭିତ୍ତିକ ପର୍ବଗୁଡ଼ିକ ମଧ୍ୟ ପାଳନ କରିଥାନ୍ତି ଯେପରିକି ରାକ୍ଷୀ ପୂର୍ଣ୍ଣିମା ଇତ୍ୟାଦି ପୁଣି ପରମ୍ପରା ମଧ୍ୟରେ ଆମ ଦେଶର ଯୌଥ ପରିବାରକୁ ଖୁବ ସମ୍ମାନ ଦିଆଯାଏ ଆମ ଦେଶରେ ପ୍ରାୟ ପରିବାରର ସଦସ୍ୟମାନେ ମିଳିମିଶି ଚଳିବା ପାଇଁ ଇଚ୍ଛୁକ ଥାନ୍ତି ସେମାନେ ପରିବାରର ମହତ୍ତ୍ୱ କ'ଣ ବୁଝିଥାନ୍ତି ପରମ୍ପରାର ସାହାଯ୍ୟ ବିନା ଯେମିତି କୌଣସି କାର୍ଯ୍ୟ ସମ୍ଭବ ହୋଇପାରିନଥାଏ ତାହାକୁ ତାହାକୁ ଆମ ଦେଶର ଲୋକମାନେ ବୁଝିପାରିଥାନ୍ତି ପରସ୍ପର ବିପଦ ଆପଦରେ ସମସ୍ତେ ମିଳିମିଶି ସାହାଯ୍ୟ କରିଥାନ୍ତି ଭାଇ ଭାଇ ମଧ୍ୟରେ ଅଲଗା ହେଲେ ମଧ୍ୟ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ରଖିଥାନ୍ତି ଆମ ଦେଶରେ ପ୍ରାୟ ଲୋକମାନେ ବଡ଼ମାନଙ୍କୁ ଖୁବ ସମ୍ମାନ ଦିଅନ୍ତି ସେମାନେ ବଡ଼ମାନଙ୍କୁ ଉପଦେଶକୁ ଗ୍ରହଣ କରିଥାନ୍ତି ପରିବାରରେ ବଡ଼ମାନଙ୍କୁ ବଡ଼ମାନଙ୍କ ସ୍ଥାନ ସବୁବେଳେ ଉଚ୍ଚରେ ଥାଏ ତାଙ୍କୁ ସାନମାନେ ଖୁବ ଆଦର ଓ ଭକ୍ତି କରିଥାନ୍ତି ବିଭିନ୍ନ ପ୍ରକାରର ଅସୁବିଧାରେ ବଡ଼ମାନଙ୍କର ପରାମର୍ଶ ନେଇଥାନ୍ତି ପୁଣି ଗୁରୁମାନେ ଗୁରୁମାନଙ୍କୁ ଆମ ଦେଶରେ ଖୁବ୍ ଭକ୍ତି କରାଯାଏ ଗୁରୁମାନଙ୍କ ସ୍ଥାନ ଆମ ଦେଶରେ ସବୁବେଳେ ଖୁବ୍ ଉଚ୍ଚରେ ଥାଏ ଆମ ଦେଶରେ ବିଭିନ୍ନ ପର୍ବପର୍ବାଣିରେ ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ଏହା ବିଶ୍ୱାସ ଅଛି ଯେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଦ୍ୱାରା ସେମାନେ ଆମ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ସେମାନଙ୍କ ଆତ୍ମା ମୋକ୍ଷ ହୋଇଥାଏ ଆମ ଦେଶରେ ବିବାହ ସମୟରେ ପରିବାରର ସମ୍ମତି କ୍ରମରେ ବିବାହ ଅନୁଷ୍ଠିତ ହୋଇଥାଏ ଯୁବକ ଯୁବତୀମାନେ ନିଜ ପରିବାରର ସମ୍ମତିକୁ ଅଗ୍ରାଧିକାର ଦେଇ ତାଙ୍କର ସମ୍ମତି କ୍ରମେ ବିବାହ କରିଥାନ୍ତି